ଆମ ରାଜ୍ୟ ଓଡ଼ିଆ ଓଡ଼ିଶାରେ ପ୍ରାୟତଃ ଛାତ୍ର ଦଶମ ଶ୍ରେଣୀ ପରେ ଛାତ୍ରଛାତ୍ରୀମାନେ ଶିକ୍ଷାଗତ ତାଙ୍କର ସାଇନ୍ସ ଏବଂ ଆର୍ଟସ୍ ମଧ୍ୟରୁ ଆର୍ଟସ୍କୁ ପସନ୍ଦ କରିଥାନ୍ତି କାହିଁକି ନା ସେଥିରେ ପଢ଼ିବାର କୌଶଳ ବହୁତ ସହଜ ହୋଇଥାଏ ତେଣୁ ଛାତ୍ରଛାତ୍ରୀମାନେ ଆର୍ଟସ ସବଜେକ୍ଟ ନେବାକୁ ବହୁତ ପସନ୍ଦ କରିଥାନ୍ତି କିନ୍ତୁ ଅନେକ ଛାତ୍ର ଅଛନ୍ତି ଯାହାକି ସାଇନ୍ସ ମଧ୍ୟ ନେଇଥାନ୍ତି ଦଶମ ଶ୍ରେଣୀ ପରେ ବହୁତ ଛାତ୍ର ଆଇଆଇଟିକୁ ଗ୍ରହଣ କରିଥାନ୍ତି ଏବଂ ନିଜର ଇଞ୍ଜିନିୟରିଂ କରିବା ପାଇଁ ଆଇଆଇଟି ସବଜେକ୍ଟକୁ ଗ୍ରହଣ କରିଥାନ୍ତି ଯାହାକି ଛାତ୍ରଛାତ୍ରୀମାନଙ୍କୁ ବହୁତ କରିଥାଏ ଶିକ୍ଷା ଶିକ୍ଷକମାନେ ବହୁତ ଭଳ ଭାବରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟ ପଢ଼େଇଥାନ୍ତି ଛାତ୍ରଛାତ୍ରୀମାନେ ଆର୍ଟସ୍ ସବଜେକ୍ଟକୁ ଗ୍ରହଣ କରିଥାନ୍ତି ଯାହାକି ଓଡ଼ିଆ ଭାଷାରେ ଦିଆଯାଇଥାଏ ତେଣୁ ଛାତ୍ରଛାତ୍ରୀମାନେ ଆର୍ଟସ୍ ସବଜେକ୍ଟକୁ ବହୁତ ବହୁତ ଭଲ ପାଇଥାନ୍ତି